ବିଦ୍ୟାଳୟରେ ଆମର ବିଦ୍ୟାଳୟରେ ମୋର ସବୁଠୁ ପ୍ରିୟ ବିଷୟ ଥିଲା ଓଡ଼ିଆ କାରଣ ଆମର ମାତୃଭାଷା ହେଲା ଓଡ଼ିଆ ଓଡ଼ିଆ ଆମେ ସବୁ ଅତି ସହଜରେ ବୁଝିପାରୁଛୁ ଲେଖିପାରୁଛୁ ସେଥିପାଇଁ ଓଡ଼ିଆ ହେଉଛି ଆମର ପ୍ରିୟ ବିଷୟ ଆଉ କଠିନ ଥିଲା ସବୁଠାରୁ ଇଂଲିଶ କାହିଁକି ନା ଇଂଲିଶ ଅଲଗା ଭାଷା ସେଟା କିଛି ବୁଝି ହେଉନାହିଁ ଜାଣି ହେଉନାହିଁ ସେଇଟା ବେଶୀ କଠିନ ଲାଗୁଥିଲା ଆଉ ସ୍କୁଲର ସବୁଠାରୁ ଖୁଶିର ସ୍ମୃତି ହେଲା ଯେତେବେଳେ ପରୀକ୍ଷା ପରେ ଯେଉଁ ରେଜଲ୍ଟ ବାହାରିବ ସେ ସେତେବେଳେ ଏତେ ଖୁସି ଲାଗୁଛି ଯେ ରେଜଲ୍ଟ କେମିତି କେମିତି ହେଲା ଭଲ କି ନାହିଁ ସେଇଟା ରେଜଲ୍ଟ ଯେତେବେଲେ ଭଲ ଆସିବ ସେଇଟା ସେ ତା'ଠାରୁ ବେଶୀ ଖୁସି ଆଉ କିଛି ନାହିଁ